ଭାରତରୁ ସିନେମା ଜଗତରେ ତ ଆଜିକାଲି ବହୁତ ଚଳଚିତ୍ର ଆଉ ବହୁତ ସଙ୍ଗୀତ ମଧ୍ୟ ସୁଟିଂଙ୍ଗ୍ ହେଉଛି ଆଜିକାଲି ଲୋକ ମାନେ ବୁଢ଼ା ବୁଢ଼ି ଓ ସନ୍ଧ୍ୟା ହୋଇଗଲା ମାତ୍ରେ ଟିଭି ପାଖରେ ବସି ଯାଉଛନ୍ତି ଟିଭି ପାଖର ରେ ବସିଲା ମାତ୍ରେ ଖାଇବା ପିଇବା କାମ ମଧ୍ୟ ବନ୍ଦ କରିଦେଉଛନ୍ତି ମୁଁ ମଧ୍ୟ ସିରିଏଲ୍ ଦେଖେ ଆଉ ଚଳଚିତ୍ର ମଧ୍ୟ ଦେଖେ ଧାରାବାହିକ ସିରିଏଲ୍ ମଧ୍ୟରୁ ମୋତେ ସିନ୍ଦୂକର ସିନ୍ଦୂରର ଅଧିକାର ମୋତେ ବହୁତ ଭଲ ଲାଗେ ଆଉ ଅଭିନେତା ମାନଙ୍କ ମଧ୍ୟରୁ ସିଦ୍ଧାର୍ଥ ମହାପାତ୍ର ଅଭିନେତ୍ରୀ ପ୍ରିୟଦର୍ଶିନୀ ଆଉ ବର୍ଷା ପ୍ରିୟଦର୍ଶିନୀ ମୋର ପ୍ରିୟ ଅଭିନେତା ଆଉ ଅଭିନେତ୍ରୀ ମୋତେ ଭଲ ଲାଗେ ତୋ ଆଖି ଅଇନା ସିନେମାରେ ଗୀତ ଗୁଡ଼ିକ ବହୁତ ଭଲ ଲାଗେ ଆଜିକାଲି ତ ବହୁତ ଗାୟକ ଅଛନ୍ତି ସେମାନଙ୍କ ମଧ୍ୟରୁ ଅଭିଜିତ ମହଜୁମ ମଜୁମଦାରଙ୍କ ଗୀତ ଗାଇବା ଶୈଳୀ ବହୁତ ଭଲ ଲାଗେ ଆଉ ମୁଁ ସବୁବେଳେ ତାଙ୍କ ଗୀତ ମଧ୍ୟ ଶୁଣେ